ମୁଁ ନିକଟରେ ଗୋଟେ କୁର୍ତ୍ତି କିଣିଥିଲି ତାର ଦାମ୍ ତିନିଶହ ଟଙ୍କା ଥିଲା ଏବଂ ତାର ପ୍ରିଣ୍ଟିଂ ମଧ୍ୟ ଭଲଥିଲା ମତେ ପିନ୍ଧିବାକୁ ଆରାମ ଲାଗୁଥିଲା ତିନି ଶହ ଟଙ୍କାର କୁର୍ତ୍ତି ମାତ୍ର ସେଇଟା ଦେଖିବାକୁ ପାଞ୍ଚଶହ ଟଙ୍କା ଭଳି ଦେଖାଯାଉଥିଲା ଏବଂ ଲୋକମାନେ ମଧ୍ୟ ପ୍ରଶଂସା କଲେ ମୋ ପଇସାର ଭଲ ଉପଯୁକ୍ତ ହେଲା